ଢେଙ୍କାନାଳ ଜିଲ୍ଲାରେ ପ୍ରାଇଭେଟ ହସ୍ପିଟାଲ ଥିବା ସହିତ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ବି ଅଛି କିନ୍ତୁ ପ୍ରାଇଭେଟ ହସ୍ପିଟାଲରେ ଡାକ୍ତର ଅଛନ୍ତି ଭଲ ଚିକିତ୍ସାର ସୁବିଧା ମିଳୁଛି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ସେତିକି ନାହିଁ ଡାକ୍ତର ନାହାନ୍ତି ନର୍ସ ନାହାନ୍ତି କେହି ନାହାନ୍ତି କିନ୍ତୁ ଗରିବ ଲୋକଟେ ପଇସା ଅଭାବରୁ ସିଏ ପ୍ରାଇଭେଟ ହସ୍ପିଟାଲକୁ ଯାଇ ପାରୁନି ସେଇ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଯାଉଛି କିନ୍ତୁ ଯାହା ପାଖରେ କିଛି ପଇସା ଅଛି ସେ ଭଲ ଚିକିତ୍ସା ପାଇବା ପାଇଁ ପ୍ରାଇଭେଟ ହସ୍ପିଟାଲକୁ ଯାଉଛି କିନ୍ତୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଭଲ ଡେଭଲପ କରୁଛି କିନ୍ତୁ ଡାକ୍ତର ନାହାନ୍ତି ନର୍ସ ନାହାନ୍ତି ଏଇ ଅସୁବିଧା ହେଉଛି ସେଇଥିପାଇଁ ଯେଉଁ ପଇସା ଅଭାବରୁ ଗରିବ ଲୋକଟି ସେଇଠି ପଡ଼ିକି ରହୁଛି ଆଉ କିନ୍ତୁ ପ୍ରାଇଭେଟ ହସ୍ପିଟାଲରେ ଭଲ ଚିକିତ୍ସା ମିଲୁଛି ଯେଉଁମାନଙ୍କ ପାଖରେ ପଇସା ଅଛି ସେମାନେ ପ୍ରାଇଭେଟ ହସ୍ପିଟାଲ ଯାଉଛନ୍ତି ଢେଙ୍କାନାଳ ଜିଲ୍ଲାରେ ଏଇ ଚିକିତ୍ସାର ଏଇସବୁ ସୁବିଧା ରହିଛି ଆଉ